ଗଛ ଆମର ବନ୍ଧୁ ବଗିଚାରେ ବାଡ଼ି ବଗିଚାରେ ଗଛ ଲଗାଇଲେ ବହୁତ ଭଲ ସମସ୍ତଙ୍କ ପାଇଁ ଲେମ୍ବୁ ଗଛ କମଳା ଗଛ ପିଜୁଳି ଗଛ ଏସବୁ ଗଛ ଲଗାଇଲେ ଆମେ ବାହାରକୁ କେଉଁଠିକି ଯିବାକୁ ପଡ଼ିବନି ସବୁପ୍ରକାର ଗଛ ଥିଲେ ସବୁ ବାଡ଼ିରୁ ସାଙ୍ଗେ ସାଙ୍ଗେ ମିଳିଯିବ ପ୍ରାୟ ସତେଜ ସତେଜ ଜିନିଷ ସବୁ ଖାଇବାକୁ ହବ ଭଲ ଲାଗିବ ଗଛରୁ ବି ଆମର ଅଧିକ ଅମ୍ଳଜାନ ମିଳେ ଗଛ ବାଡ଼ି ମାନଙ୍କରେ ଲଗାଇଲେ ବହୁତ ଭଲ ସମସ୍ତେ ଗଛ ଲଗାଇବା ଦରକାର ପରିବା ର ରେଟ୍ ବି ବହୁତ ଅଧିକ ବାଡ଼ି ମାନଙ୍କରେ ଲଗାଇବାଟା ହିଁ ବହୁତ ଭଲ ନିଜେ କରିକି ଖାଇବାଟା ବହୁତ ଭଲ ପରିବା ଲଗାଇକି ସବୁପ୍ରକାର ଖାଇଲେ ବହୁତ ଭଲ ଲେମ୍ବୁ ଗଛ କମଳା ଗଛରୁ ଲେମ୍ବୁ କମଳା ସବୁ ଆଣିବାକୁ ପଡ଼ିବ ଲେମ୍ବୁରେ ଲେମ୍ବୁରେ ସବୁ ପ୍ରତ୍ୟେକ ଦିନ ଭାତ ଲଗାଇକି ଖାଇଲେ ବହୁତ ଭଲ ଲେମ୍ବୁ କମଳା ସିଜିନ୍ରେ କମଳା ଖାଇଲେ ବହୁତ ଭଲ ଲାଗିବ ଆଉ କେଉଁଠୁ ଖୋଜିବାକୁ ମିଳିବନି ସବୁପ୍ରକାର ନିଜ ବାଡ଼ିରେ ମିଳିଲେ ବହୁତ ଭଲ ଆଉ ପିଜୁଳି ତ ସମସ୍ତଙ୍କର ପ୍ରିୟ ପିଜୁଳି ଗଛ ଲଗାଇଲେ ସମସ୍ତେ ଖାଇବେ ବନ୍ଧୁବାନ୍ଧବ ବି ମାନେ ବହୁତ ହେଲେ ବନ୍ଧୁ ବାନ୍ଧବ ଘରକୁ ବି ଦେଲେ ବହୁତ ଭଲ ଘରେ ନିଜେ କରିକି ମାନେ ପିଜୁଳି ଗଛ ଥିଲେ ସବୁଦିନ ଖାଇବାକୁ ଇଚ୍ଛା ହବ ଫଳିଲେ ପିଜୁଳି ଖୁସି ଲାଗିବ ବାଡ଼ିରେ ଜିନିଷଟେ ହେଇଥିଲେ ବହୁତ ଭଲ ଲାଗିବ ଆଉ ତେଣୁ ସବୁପ୍ରକାର ଜିନିଷ ବାଡ଼ିରେ ନିଜେ କରିବାଟା ହିଁ ସମସ୍ତଙ୍କ ପାଇଁ ଭଲ ବଗିଚା ବାଡ଼ି ଅଛି ତ ଚାଷ ଗଛ ଫଛ ଲଗାଇଲେ ବହୁତ ଭଲ